ହାଇକିଙ୍ଗ୍ ଟ୍ରେକିଙ୍ଗ୍ ଏବଂ ବହୁ ଲମ୍ବା ପଦଯାତ୍ରା ପାଇଁ ମୋତେ ବିଭିନ୍ନ ସ୍ଥାନକୁ ଯିବାପାଇଁ ବହୁତ ଭଲଲାଗେ ସେହିଭଳି ଗୋଟିଏ ଅଛି କେଦାରନାଥ ଯାହାକି ପର୍ବତ ଉପରେ ରହିଅଛି ଏବଂ ମୋତେ ବହୁତ ସ୍ଥାନ ବହୁତ ଘଞ୍ଚ ଜଙ୍ଗଲରେ ମୋତେ ଯିବାପାଇଁ ଇଛା ଲାଗେ ଯାହାକି ଘନ ପର୍ବତ ଏବଂ ବହୁତ ଉଚ୍ଚ ପର୍ବତରେ ଅବସ୍ଥିତ ଥାଏ ସେହିପାରି ଭାବରେ ଆମ ଓଡ଼ିଶାରେ ଗୋଟିଏ ରହିଛି ଓଡ଼ିଶାର କୋରାପୁଟରେ ଯାହାକି ଓଡ଼ିଶାର ଉଚ୍ଚତମ ପର୍ବତ ଦେଓମାଳି ଦେଓମାଳିରେ ଯିବା ପାଇଁ ବହୁତ ଭଲଲାଗେ ଏବଂ ସେଥିରେ ବହୁତ ଆନନ୍ଦ ଲାଗେ ଦେଓମାଳି ପର୍ବତରେ ଯେତେବେଳେ ଚଢ଼େ ସେଥିରେ ବହୁତ ଆନନ୍ଦ ଲାଗେ ଏବଂ ତାର ଉପରି ଭାଗରେ ବହୁତ ପବନ ଆସେ ଏବଂ ତାହାକୁ ଦେଖିବା ପାଇଁ ଅନେକ ପ୍ରକାରର ଲୋକ ଅନେକ ଜିଲ୍ଲା ବା ଅନେକ ବାହାର ରାଜ୍ୟରୁ ଆସିଥାନ୍ତି ଏବଂ ତାର ଆନନ୍ଦ ମଧ୍ୟ ଉପଭୋଗ କରିଥାନ୍ତି ସେହିପାରି ଭାବରେ ମୋତେ ମଧ୍ୟ ବହୁତ ଭଲ ଲାଗେ ଆଉ ଖାସ୍ କରିକି ପର୍ବତରେ ସନ୍ ଯେତେବେଳେ ବା ସୂର୍ଯ୍ୟଙ୍କର ଯେତେବେଳେ ଅସ୍ତ ହୁଏ ତାହାକୁ ନିଜ ଫୋନ୍ରେ କ୍ୟାପଚରିଙ୍ଗ୍ କରିବା ବହୁତ ଭଲଲାଗେ ଏବଂ ସେହି ଦୃଶ୍ୟ ମନକୁ ବହୁତ ଖୁସି ଦିଏ ବା ଆନନ୍ଦ ଦିଏ ତାହାକୁ ଦେଖି ମନ ବହୁତ ଆନନ୍ଦ ଲାଗେ ସେହିପରି ଭାବରେ ସଖାଳର ସୂର୍ଯ୍ୟ ଉଦୟ ମଧ୍ୟ ବହୁତ ଭଲଲାଗେ ଯାହା ଆମେ ଉଚ୍ଚସ୍ଥାନରେ ରହିକି ସବୁକିଛି ତଳର ଦେଖିପାରୁ ତାହା ମନକୁ ବହୁତ ଆନନ୍ଦ ଲାଗେ